ହେଲୋ ହଁ ଆଉ କ'ଣ କରୁଛ ହଁ ଆଉ ବୁଲିବାକୁ କୋଉଠିକି ଯିବା କୁହ ହଁ ଜିରାଙ୍ଗ ନହେଲେ ଚନ୍ଦ୍ରଗିରି ହଁ ବୁଲିବାକୁ ହଁ ହଁ ବୁଲି ଯିବା ଟିକେ ଶୋନପାପଡ଼ି ଟିକେ ଖାଇବା ବୁଲି ଯିବା ସମସ୍ତେ ଯିବା ତୁମର ଫ୍ୟାମିଲି ଆମର ଫ୍ୟାମିଲି ମିଶିକି ଯିବା ହଁ ମଜାମସ୍ତି କରିବା ଟିକେ ହଁ କବିତା ଟିକେ ଲେଖିବା ସେଇଠି କବିତା ଟିକେ ଲେଖିବା ପିଲାମାନେ ଟିକେ ଡିଆଁ କୁଦା କରିବେ ହଁ ବୁଲାବୁଲି କରି ଆସିବା ଆଉ କ'ଣ କ'ଣ ରୋଷେଇ କରି ଖାଇବା ଆଉ ହଁ ନାଇଁ ସେଠି ରୋଷେଇ କରିକି ଖାଇଲେ ମଜା ନା ଆଉ ହଁ ଟିକେ ରୋଷେଇ କରିକି ଖାଇବା ଭୋଜି ଭାତ ଟିକେ କରିବା ଆଇଟମ କ'ଣ କ'ଣ କରିବା କୁୁହ ହଁ ହଁ ହଁ ଆଉ ମୁଁ କହୁଛି ଭାତ ଡାଲି କ୍ଷିରି ସବୁ କରିବା ହଁ କରିବା ଖାଇବା ନାଇଁ ସେଠି ରୋଷେଇ କରିକି ଖାଇବା ହଁ ସବୁ ପତ୍ର ହଁ ହଁ ରୋଷେଇ କରିକି ନେଲେ ଏକା ଠିକ ନା ଆମେ ବୁଲାବୁଲି କରିବା ପିଲାମାନେ ଟିକେ ପୂଜା ପୂଜା ବୁଲି ପାରିବେ ଆମେ ଟିକେ ଦେଖିବା ହଁ ଏମିତି ଆଉ ହଁ ଯିବେ ଯିବେ ଯିବେ ଆଉ କାଇଁ କାଇଁରେ ଯିବା କୁୁହ ବସ୍ରେ ନା କାର୍ରେ ନା

ହଁ ଆଉ ଏ ତା ଭଡ଼ା କରିବାର ଅଛି ହଁ ଭଡ଼ା କରିବା ଆଉ ତୁମର ଫ୍ୟାମିଲି ଆମର ଫ୍ୟାମିଲି ସବୁ ମିଶିକି ଯିବା ଆଉ ହଁ ହଁ ହଁ ଆଉ କୋଉ ଦିନକୁ ଯିବା କୁହ ଡେଟ୍ଟା ଫାଇନାଲ୍ କଲେ ହେବ ନା ଆଉ ଦିପାବଳୀ କି ଯିବା ହଁ ହଁ ହଉ ଆଉ ହଁ ହଁ ଦୀପାବଳିକୁ ଯିବା ଦୀପାବଳି ଗଲେ ଆଇଁଷ ଫାଇଁଷ କିଛି ହେବନି ଯାହା କରିକି ଖାଇକି ଆସିବା ଆଉ ଛତୁ ପନିର କରିଦେବା ହଁ କ୍ଷିରି ଟିକେ କରିବା ହଁ ହଁ